ମାଛ ଧରିବା ପାଇଁ ଆମେ ଯିବାକୁ ଆମର ବିଭିନ୍ନ ପ୍ରକାର ପ୍ରସ୍ତୁତି କରାହେଇଥାଏ ଏବଂ ସେଥିରେ ସେଥିମଧ୍ୟରୁ ଜାଲ ଏବଂ ବନିଶୀ କିମ୍ବା କଇଁଚି ଆମେ ବ୍ୟବହାର କରିଥାଉ ସାଧାରଣତଃ ଗାଁ ଗହଳିରେ ସେଗୁଡ଼ିକୁ ନେଇ ଆମେ ମାଛ ଧରିବା ପାଇଁ ନଦୀ ନାଳ କେନାଲ ଏମିତି କିମ୍ବା ଗଡ଼ିଆ ପୋଖରୀ ଆମେ ଯାଇଥାଉ ଏବଂ ମାଛ ଧରିଥାଉ ଆଉ ସେଇ ମାଛ ଆଣି ଆମର ଘରେ ଖାଇଥାନ୍ତି ସମସ୍ତେ ଯାହାଫଳରେ ଆମର ତାହା ବି ଗୋଟିଏ ଖୁସିର କଥା ଏବଂ ଏହା ଗୋଟେ କୌଣସି ରୀତିନୀତି ବିବାହରେ ଆମେ ଖୁସିରେ ଆମେ ଯାଇଥାଉ ସାଙ୍ଗସାଥି ହୋଇ ମାଛ ଧରିବା ପାଇଁ ନଦୀମାନଙ୍କୁ ଏବଂ ସେହି ନଦୀମାନଙ୍କରେ ଯାଇ ଆମେ ବିଭିନ୍ନ ପ୍ରକାରର ମାଛ ଆମେ ଧରିଥାଉ ଜାଲ ସାହାଯ୍ୟରେ ବିଭିନ୍ନ ପ୍ରକାର ଜାଲ ନେଇ ଯଥା ମଥା ଭଉଁରି ଖଟଜାଲ ଏସବୁ ଜାଲ ଆମେ ବ୍ୟବହାର କରିଥାଉ ମାଛ ଧରା ପାଇଁ ଏବଂ ଦରକାର ପଡ଼ିଲେ କଇଁଚି ଏବଂ ବନିଶୀ ଏଭଳି ଜିନିଷ ବି ଆମେ ବ୍ୟବହାର କରି ମାଛ ଧରିବା ପାଇଁ ପ୍ରସ୍ତୁତ କରିଥାଉ ଏବଂ ଏସବୁ ଜିନିଷ ଆମେ ନଦୀ ନାଳ ପୋଖରୀ କିମ୍ବା ଆମର ଯେଉଁ ରହିଛି ଡ୍ୟାମ୍ ଏଥିରେ ଯାଇ ଆମେ ସବୁ ମାଛ ଧରିଥାଉ ଏହିଭଳି ଭାବରେ ଆମେ ପ୍ରସ୍ତୁତି ହେଇ ସାଙ୍ଗସାଥି ହେଇ ଗାଁର ଆମେ କିଛି ଲୋକ ପ୍ରସ୍ତୁତ ହୋଇ ଆମେ ମାଛ ଧରିବା ପାଇଁ ଯାଇଥାଉ ଏବଂ କୌଣସି ରୀତିନୀତି ଭାବରେ ସେମିତି ଆମେ ରୁଟିନ୍ କରିନଥାଉ ଆମର ସାଙ୍ଗସାଥି ହୋଇ ମାଛ ଧରିବାକୁ ଯାଇଥାଉ ଯାହାଫଳରେ ଆମର ମାଛ ଆଣି ଆମେ ଘରେ ସପରିବାରରେ ସମସ୍ତେ ଖୁସିରେ ଖାଇଥାଉ